ମୁଁ ସୁନାଖେଳା ଯାଇଥିଲି ଗୋଟିଏ କୋଡ଼ିଏ ହଜାର ଟଙ୍କା ଦେଇକି ମୋବାଇଲ ଆଣିଲି ସେ ଫୋନ ପନ୍ଦର ଦିନ ହୋଇନାହିଁ ସେଥିରେ କିଛି ଶୁଭୁନି ତାର ଟାୱାର ଭଲରେ ବି ଆସୁନାହିଁ ଏବଂ ଫଟୋ ବି ଭଲ ଆସୁନାହିଁ କଣ କରିବା କହିଲ ସେଥିରେ ଏତେ ପଇସା ନେଲା ମୋର ବରବାଦ ହୋଇଗଲା ମୁଁ ଦୁଇ ମାସ ରଖିବି କଣ ପନ୍ଦର ଦିନ ତ ଶେଷ ହେଲାଣି ଆଉ କେଉଁ ଦି ସାରିବି କଣ ସେଥିପାଇଁ ସେହି ଦୋକାନକୁ କୌଣସି ବ୍ୟକ୍ତି ଯିବନି ସେ ଦୋକାନକୁ ସେଥିପାଇଁ ସମସ୍ତଙ୍କୁ ଭାଇ ଅନୁରୋଧ କରୁଛି ସେ ଦୋକାନକୁ କଦାପି ଯିବନିଟି ସେ ଏତେ ବଦମାସ ଦୋକାନ ବା ସେ ଲୋକଟା ଏତେ ବଦମାସ ତା କହିବାକୁ ଗଲେ ତାକୁ ଦେଖିଲେ ମଧ୍ୟ ବହୁତ ବରବାଦ କରିବି ତା ଜୀବନଟା ବୁଝିଲ